ହ୍ୟାଲୋ ହଁ ଡ୍ରାଇଭର୍ ଭାଇ ଆଜ୍ଞା ଆପଣଙ୍କୁ ଆମର ଫ୍ୟାମିଲି ତରଫରୁ ଆଉ ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେହେତୁ ମୁଁ ଏତେ ଜାଗା ବୁଲିଛି ଏତେ ବହୁତ ଜାଗା ବୁଲିଛି ଏତେ ଜାଗା ଭ୍ରମଣ କରିଛି ଏତେ ଗାଡ଼ି ମୁଁ ବୁକ୍ କରିଛି କିନ୍ତୁ ଆପଣଙ୍କର ଭଳିଆ ନମ୍ର ବ୍ୟବହାର ଏମିତି ଡ୍ରାଇଭର୍ ମୋ ଜୀବନରେ ମୁଁ ଦେଖିନଥିଲି ଆଉ ଆପଣ ଯେଉଁ ବ୍ୟବହାର ଏବଂ ଆମେ ଯେଉଁ ନୂଆ ସହରକୁ ଆଜି ସବୁ ଘରର ଫ୍ୟାମିଲି ଯାଇଥିଲୁ ଯେଉଁ ଗଳିି କନ୍ଦି ଗଳି କନ୍ଦି ରାସ୍ତାରେ ଆମର ଯେଉଁ ବନ୍ଧୁବାନ୍ଧବ ରୁହନ୍ତି ସେଇ ଜାଗାରେ ଯେଉଁ ଗଳିିକନ୍ଦିରେ ନେଇ କରି ତାଙ୍କ ଘରେ ପହଞ୍ଚାଇଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ କାରଣ ଅନ୍ୟ ଡ୍ରାଇଭର୍ ଏତେ ମୁଁ ଯାଇଛି ସେମାନେ ବିରକ୍ତ ହୋଇଯାଆନ୍ତି ଯେ ଆପଣ ଠିକ୍ ଜାଣିନାହାନ୍ତି ଠିକ ଏ ଗଳି କନ୍ଦି ଆମକୁ ଆଣିକରି ପହଞ୍ଚାଉଛନ୍ତି ଏବଂ ରାସ୍ତାରେ ଆମେ ଯିବାବେଳେ ଯଦି ଦେଖାଏ ଏବଂ କୌଣସି ଯଦି କିଣା କିଣି କୋଲଡ଼୍ ଡ୍ରିଙ୍କସ ହଉ ଥଣ୍ଡା ପାନୀୟ ଜଳ ହଉ ବା କୌଣସି ବି କିଛି କିଣା କିଣି କରି ରଖିବୁ ଗୋଟେ ଜାଗାରେ କହିଲେ ଆଉ ଆଉ ଥରେ ନେକ୍ସଟ୍ ଜାଗାରେ ଯଦି କହିବୁ ସେ ମୁହଁଟାକୁ କେମିତି କରି ଟିକେ ମାନେ ରୁଙ୍ଗିଆ ଟାଇପ୍ର କୁହନ୍ତି ଚୁଳିଆ ଟାଇପ୍ରେ କୁହନ୍ତି କିନ୍ତୁ ଆପଣଙ୍କୁ ଏତେ ନମ୍ର ବ୍ୟବହାର ଏତେ ସରଳ ଏତେ ଉଦାସ ଏମିତି ଆମ ଜୀବନରେ ବି ଆମେ ଭାବିନଥିଲୁ ତେଣୁ ଆମର ବନ୍ଧୁବାନ୍ଧବ ଠୁ ଆସିିବା ବାହୁଡ଼ି କିରି ଆସିବା ପରେ ଆମ ଘର ସବୁ ଫ୍ୟାମିଲି କଥା ହେଲୁ ଯେ ଆମର ଏ ଡ୍ରାଇଭର୍ଟି ବହୁତ ଭଲ ଆହାର ନମ୍ବର ରଖ ଆମେ ଯୁଆଡ଼େ ବି ଯିବା ଯାହା ବି ଯିବା କୌଣସି ଅଜଣା ଜାଗାକୁ ଗଲେ ମଧ୍ୟ ଡ୍ରାଇଭର୍ଟି ବିରକ୍ତ ହୁଅନ୍ତି ନାହିଁ ଗଳିିକନ୍ଦିରେ ମଧ୍ୟ ପଚାରି ପଚାରି ନେଇକିରି ଆଜି ଯେଉଁ ଆମ ବନ୍ଧୁବାନ୍ଧବ ଘରେ ପହଞ୍ଚିଲେ ଆଣିଲେ ନମ୍ର ବ୍ୟବହାରରେ ତ ତେଣୁ ଆମ ଫ୍ୟାମିଲି ତରଫରୁ ଆଉ ମୋ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ